ମୁଁ ଅମ୍ବର୍ରୁ ଗୋଟେ ଜିନ୍ସ୍ ପ୍ୟାଣ୍ଟ୍ ଆଣିଥିଲି ସେଇଟାକୁ ପିନ୍ଧିଲିଣି ମୁଁ ଯାହାହେଲେ ହେବ ତିନି ବର୍ଷ ଖଣ୍ଡେ ହେବ ପିନ୍ଧିଲିଣି ତିନି ବର୍ଷ ପିନ୍ଧିଲା ପରେ ବି ସେ ପ୍ୟାଣ୍ଟ୍ ଯେମିତିକୁ ସେମିତି ଅଛି ମୋତେ ଏଥିରୁ ଜଣାପଡ଼ିଲା ଯେ ଅମ୍ବର୍ର ପ୍ରଡକ୍ଟ୍ଗୁଡ଼ିକ ସବୁଠୁ ଭଲ